ଭାରତରେ ଅନେକ ଭାରତରେ ଅନେକ ବ୍ୟବସାୟ ବ୍ୟବସାୟୀ ଶିଳ୍ପପତି ଅଛନ୍ତି ଏବଂ ନେତା ଅଛନ୍ତି ଯେଉଁମାନେ ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତ ଓ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ଆପଣ ସେମାନଙ୍କ ମଧ୍ୟରୁ କାହାକୁ ଜାଣିଛନ୍ତି ଏବଂ ଲୋକମାନଙ୍କର କାରଣରୁ କ'ଣ ପରିବର୍ତ୍ତନ ହୋଇଛି ବୋଲି ଭାବ ଆପଣ କ'ଣ ଭାବନ୍ତି ବିଗତ କିଛି ମାସ ମଧ୍ୟରେ ଶିଳ୍ପପତି କହିଲେ ନରେନ୍ଦ୍ର ମୁକେଶ ସମ୍ବାନୀ ରିଲାଏନ୍ସ ଖୋଲିଛି ସେ କେତେ ଗୁଡ଼ିଏ ଲୋକଙ୍କୁ ନିଯୁକ୍ତି ବେକାରୀ ଦୂର କରଛନ୍ତି ଏବଂ ନେତା କହିଲେ ନେତା ନରେନ୍ଦ୍ର ମୋଦୀ ନେତା ଦ୍ୱାରା ଘର ଘର ଶୌଚାଳୟ ଏବଂ ଘର ଘର ଗ୍ୟାସ୍ ଚୁଲା ଏବଂ ରାସ୍ତାଘାଟ ସବୁ ବନା ହୋଇଛି ଆଉ ମୋଦି ସରକାରଙ୍କ ଦ୍ୱାରା କିଛି ବିକାଶ ମଧ୍ୟ ହୋଇଛି ଦେଶ ଏପରି ଭାବରେ ଆମେ ଦେଶ ଉନ୍ନତି ହୋଇଛି